ଆମେ ଯେହେତୁ ସାମାଜିକ ସେବାରେ ନିଯୁକ୍ତି ଅଛୁତୁ ତେଣୁ ବିଭିନ୍ନ ସମୟରେ ବିଭିନ୍ନ ବୈଠକ ହୁଏ ଆଉ କନଫରେନ୍ସ କଲ୍ ମଧ୍ୟ ହୁଏ ତା ଭିତରୁ ଆମେ ଗୁଗୁଲ୍ ମିଠି ଆଉ ଗୁଗୁଲ୍ ମିଟ୍ ଆଉ ବିଭିନ୍ନ ପ୍ରକାର ଭିଡ଼ିଓ କନଫରେନ୍ସିଂ ଆପ୍ ଆମେ ବ୍ୟବହାର କରୁ ଆଉ ଏହି ଯେଉଁ ସେବା ବ୍ୟବହାର କରିବା ଭିତରେ ଏଥିରେ ପ୍ରାୟ ପାଖାପାଖି ଶହେ ଜଣ ଲୋକ ଏକା ସମୟରେ ବିଭିନ୍ନ ସ୍ଥାନରେ ଥାଇକି ସେମାନେ ଏଥିରେ ଯୋଗ ଦେଇ ପାରିଥାନ୍ତି ଆଉ ଏହି ଯେଉଁ ଭିଡ଼ିଓ କନଫରେନ୍ସିଂ କଲ୍ରେ ସମସ୍ତେ ସମସ୍ତଙ୍କ କଥାକୁ ଶୁଣିପାରନ୍ତି ଆଉ ନିଜ ମୋବାଇଲରେ ମଧ୍ୟ ଏହିଟା ସବୁଠାରୁ ବଡ଼ କଥା ହେଉଛି ନିଜ ମୋବାଇଲରେ ଏଥିରେ ସଂଯୋଗ ହୋଇପାରନ୍ତି ଆଉ ଏହିଟା ଏକ ବଡ଼ ଅନୁଭୂତି ପ୍ରଥମେ ଯେତେବେଳେ ଆମେ ଏହି ଯେଉଁ ଭିଡ଼ିଓ କନଫରେନ୍ସିଂ ଆପ୍ଟା ବ୍ୟବହାର କଲୁ ସେତେବେଳେ ଆମ ବଡ଼ ଅନୁଭୂତି ଥିଲା ଏହି ଅନୁଭୁତିରେ ଆମେ ଦେଖିଲୁ ଯେଉଁମାନେ କହୁଥାନ୍ତି ଯେଉଁ ଅଫିସର୍ ମାନେ କହୁଥାନ୍ତି ସେମାନେ କିପରି ଭଲ ଭାବରେ କହୁଥାନ୍ତି ଆଉ ତାଙ୍କ କଥାଗୁଡ଼ା ମଧ୍ୟ ଆମକୁ ଭଲ ଭାବରେ ଶୁଣାଯାଉଥିଲା ଆଉ ବେଳେବେଳେ ନେଟ୍ର ଅସୁବିଧା ଯୋଗୁଁ ବେଳେବେଳେ ଏଟା ଗୋଟିଏ ମିନିଟ ପ ପାଇଁ ମଧ୍ୟ ବନ୍ଦ ହୋଇଯାଉଥିଲା ତା ପରେ ପୁଣି ମଧ୍ୟ ସଂଯୋଗ ହୋଇପାରୁଥିଲା କିଛି ଲୋକ ଯେଉଁମାନେ କି ଇଣ୍ଟେରିଅର୍ ବା ବହୁତ ଅଗମ୍ୟ ସ୍ଥାନରେ ଥାନ୍ତି ସେମାନେ ବେଳେବେଳେ ଶୁଣିପାରନ୍ତିନି ଆଉ ବେଳେ ବେଳେ କିଛି ଲୋକ କଣ କରନ୍ତି ସେମାନେ ବ୍ୟବହାର କରୁଥିବା ମୋବାଇଲରେ ସେମାନେ ବୈଷୟିକ ଜ୍ଞାନର ଅଭାବ ଯୋଗୁଁ ସେମାନେ କେଉଁଟା ଶୁଣିବା ପାଇଁ କେଉଁଟା ନିଜର ଫେସ୍ ନିଜର ମୁହଁ ଦେଖେଇବା ପାଇଁ ସେମାନେ ଜାଣିପାରନ୍ତିନାହିଁ ତେଣୁ ସେମାନେ ସେଟାକୁ ବନ୍ଦ ନକରିପାରିବା ଯୋଗୁଁ ତାଙ୍କର ଭଏସ୍ଟା ମଧ୍ୟ ସମସ୍ତଙ୍କୁ ଶୁଣାଯାଉଥିଲା ଇଏ ଗୋଟିଏ ଆମର ଅନୁଭୂତି ଥିଲା ବେଳେବେଳେ ବହୁତ ଲୋକ କଣ କରନ୍ତି ସେ କେଉଁଟାକୁ ବନ୍ଦ କଲେ ତାଙ୍କର ଫେସ୍ଟା ଦେଖାହବନି ସେ ଜାଣିନଥାନ୍ତି ତେଣୁ ସେଟାକୁ ସେମାନେ ବନ୍ଦ ନ କଲା ପରେ ତାଙ୍କ ମୁହଁଟା ସମସ୍ତେ ଦେଖିବା ଇଏ ଗୋଟିଏ ବଡ଼ ଅନୁଭୂତି ଥିଲା ତେଣୁ ଏଥିରେ ବେଳେବେଳେ କଣ ହୁଏ ସେମାନଙ୍କୁ କୁହନ୍ତି ଯେ ତୁମେ ନିଜର ଫେସ୍ଟା ଦେଖାଓ ସିଏ ମଧ୍ୟ ଗୋଟିଏ ବଡ଼ ଆନନ୍ଦଦାୟକ ଥିଲା ଆଉ ବଡ଼ କଥା ହେଉଛି ସେମାନେ ଘରେ ବସିକି ଏହି କାମ ଗୁଡ଼ା ଭିଡ଼ିଓ କନଫରେନ୍ସିଂ କଲ୍ଟା କରିପାରୁଥିଲେ ଆଉ ସମସ୍ତେ ଏଥିରେ ଆନନ୍ଦ ଅନୁଭବ କରି ପାରୁଥିଲେ